ମୁଁ ଏକ ଓଡ଼ିଆ ଗଳ୍ପ ପଢ଼ିଥିଲି ଯାହାକୁ ମୋତେ ହିନ୍ଦୀରେ ଲେଖା ଲେଖିବାକୁ କୁହାଯାଇଥିଲା ତାକୁ ମୁଁ ଯେତେବେଳେ ହିନ୍ଦୀରେ ମାନେ ହିନ୍ଦୀରେ ଲେଖିଲି ତାଧିରେ ମୋତେ ବହୁତ ମାନେ ଗୋଟେ ଗୋଟେ ଜାଗାରେ ମୋତେ ଅସୁବିଧା ହେଲା ଯେ କି ଓଡ଼ିଆ ଶବ୍ଦକୁ ମୋତେ ହିନ୍ଦୀରେ ଆଣିବାକୁ ହେଲେ ହେଲେ ଏତେ କିଛି ଇଏ ଖାସ୍ ଅସୁବିଧା ହେଲାନି ଲେଖିଦେଲି ମୁଁ ଓଡ଼ିଆଟାକୁ ମୁଁ ହିନ୍ଦୀରେ ଲେଖିଦେଲି